ଆମର ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକାରର ସବୁ ପୋଷାକ ତିଆରି ମଧ୍ୟ ହେଉଛି ଆଉ ବ୍ୟବହାର ମଧ୍ୟ କରୁଛନ୍ତି ତ ଆପଣଙ୍କର ଖେଳ ପାଇଁ ହେଉ ବା ସ୍କୁଲ୍ ପିଲାମାନଙ୍କର ପୋଷାକ ଆଉ ଘରମାନଙ୍କରେ ସବୁ ଝିଅ ବୋହୂ ଏ ସମସ୍ତଙ୍କର ପୋଷାକ ବିଭିନ୍ନ ପ୍ରକାର ସବୁ ତିଆରି ହଉଚି ଯାହାଫଳରେ କି କିଛି ଇଏ ନାହିଁ ଯେ ଲଜ୍ଜାଜନକ ଭଳିଆ ସବୁ ଭଲ ପୋଷାକ ସବୁ ତିଆରି ହେଉଛି ଆଉ ସମସ୍ତେ ବ୍ୟବହାର ବି କରୁଛନ୍ତି ଆଉ ଖେଳ ପାଇଁ ହେଉ ବା ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ୍ରୁ ପୋଷାକ ଆଉ ନାଚ ଗୀତ ପାଇଁ ପୋଷାକ ଆଉ ବିଭିନ୍ନ ପ୍ରକାର ସବୁ ପୋଷାକ ତିଆରି ହେଉଛି ଯାହା କି ସମସ୍ତେ ବ୍ୟବହାର କରୁଛନ୍ତି ତିଆରି ମଧ୍ୟ ହେଉଛି ଯେ